ଆମ ରାଜ୍ୟରେ କୃଷକ ମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବହୁତ ଗୁଡ଼ାଏ ସୁବିଧା ସୁଯୋଗ ରହିଛି ସେମାନେ ଏହି ସୁଯୋଗକୁ ନେଇ ନିଜର ଆତ୍ମନିର୍ଭର ଶୀଳତା ହୋଇଥାନ୍ତି ବିଦ୍ୟୁତ ସଂଯୋଗ କରିବା ନିମନ୍ତେ ସେମାନେ ସର୍ବପ୍ରଥମେ ବିଦ୍ୟୁତ ଅଫିସକୁ ଯିବେ ଯାହାଦ୍ୱାରା କି ନିଜର ରାସନ କାର୍ଡ଼ ନିଜର ଆଧାର କାର୍ଡ଼ ଏବଂ ନିଜର ପରିଚୟ ପତ୍ରକୁ ନେଇ ପ୍ରଥମେ ବିଦ୍ୟୁତ ଅଫିସରେ ନାମକରଣ କରାଇବେ ଏବଂ ଏହା ସମ୍ପୂର୍ଣ୍ଣ ମାଗଣା ହୋଇଥାଏ ଯାହା ମାଧ୍ୟରେ ମାଧ୍ୟମରେ କି ବିଦ୍ୟୁତ ତାଙ୍କ ଘରେ ପହଞ୍ଚି ଯାଇଥାଏ ଏବଂ ଏହାର ମୂଲ୍ୟ ପ୍ରତ୍ୟେକ ମାସରେ ମାତ୍ର ଅଶୀ ଟଙ୍କା ଭିତରେ ବାନ୍ଧିଥାନ୍ତି ଯାହା ମାଧ୍ୟମରେ କି ସେମାନେ କମ ମୂଲ୍ୟରେ ମଧ୍ୟ ଭଲ ସୁବିଧା ସୁଯୋଗ ପାଇଥାନ୍ତି ଆଉ ଗୋଟିଏ ଯୋଜନା ହେଉଛି ସରକାରଙ୍କର ଯେ ଏହି ସୁବିଧା ମାଧ୍ୟମରେ ସେମାନେ ନିଜର କୃଷି ସାମଗ୍ରୀକୁ ମଧ୍ୟ କିଣିଥାନ୍ତି ଅଳ୍ପ ଏବଂ ସ୍ୱଳ୍ପ ମୂଲ୍ୟରେ ମଧ୍ୟ କିଣିଥାନ୍ତି ଯାହା ମାଧ୍ୟମରେ କି ସେମାନେ ଲାଭବାନ ହୋଇଥାନ୍ତି ନିକଟରେ ଥିବା ଲ୍ୟାମ୍ପକୁ ମଧ୍ୟ ସେମାନେ ନିଜର ସାମଗ୍ରୀ ମଧ୍ୟ ଦେଇଥାନ୍ତି ଏବଂ ଯେତେବେଳେ ଯେତେବେଳେ ବିଦ୍ୟୁତ କୁ ଉପକରଣ ହୋଇଥାଏ ସେହି ସମୟରେ ତାଙ୍କର ମନେକର ଓଭର ଲୋଡ଼ିଙ୍ଗ ହୋଇଥାଏ ଯାହା ମାଧ୍ୟମରେ କି ସେମାନେ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯାହାକି ଓଭର ଭୋଲ୍ଟେଜ ହେବା ଦ୍ୱାରା ତାଙ୍କର ବିଦ୍ୟୁତ ତାର ପୋଡ଼ି ଯାଇଥାଏ ଏବଂ ତାଙ୍କର ମୋଟର ମଧ୍ୟ ପୋଡ଼ି ଯାଇଥାଏ ଯାହାଦ୍ୱାରା କି ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି